ହ୍ୟାଲୋ ହଁ ସାଙ୍ଗ କେମିତି ଅଛନ୍ତି ହଁ ମୁଁ ଭଲ ଅଛି ଆଉ ଘରେ ସବୁ ହଁ ସମସ୍ତେ ଭଲ ଅଛୁ ଆଉ ହଉ ଯିବା କେଉଁଠି ତ ତମର ପ୍ଲାନ କେଉଁଠି ଯିବା ପାଇଁ ଅଛି

ମଲ୍ଲିକେଶ୍ଵର ମଲ୍ଲିକେଶ୍ଵର ମୁଁ ଯାଇଛି ହଉ

ହଁ କେମିତି ଯିବା ଗାଡ଼ି କରି

ହେଲେ ସାଙ୍ଗ ମୋର୍ ପାଖରେ ତ ପଇସା କମ୍ ଅଛି

ମୋର ଆଉ କେଉଁଠି ଅଛି ତ ବହୁତ ଦୂର୍ ହେଲେ ତ ଖରାଦିନ ନା ଖରା ସମୟରେ ବହୁତ ଦୂରକୁ ଇଚ୍ଛା ଥିଲେ ଯିବା ପାଇଁ ଡ଼ର ଲାଗୁଛି

କରୁଛୁ

ଆଉ ମୁଇଁ ବସିକିରି ଦେଖୁଥିବି ଆଉ ହେଲେବି ନା ପଇସା ଥିଲା ଲୋକ ବହୁତ କିଣି ହେବ ହଁ ପୁଅ ପାଇଁ କିଣିବାର ଅଛି ଘରପାଇଁ କିଣିବାର ଅଛି ନିଜପାଇଁ କିଣିବାର ଅଛି ଆଉ ଆଜି କ'ଣ ଖାଇଲ ସାଙ୍ଗ ମୋର ଡାଲମା ହେଇଥିଲା ଚିକେନ ହେଇଥିଲା ପୋଟଳ ଆଳୁ ତରକାରୀ ହେଇଥିଲା

ଠିକ୍ ଅଛି ହଁ ବୁଲୁ ବୁଲୁ ତ ଏନ୍ତି କେତେ ଟାଇମ ପଳେଇବ ବଡ଼ ମୋବାଇଲ୍ ହଉ ହଉ ହେଲେ ସାଙ୍ଗ ରଖୁଛି ନା ଆଉ କ'ଣ କହିବ ଏମିତି ତ ଆଉ

ହଉ ହଉ ବାଏ ସାଙ୍ଗ ରଖିଲି